ଆମ ଅଞ୍ଚଳରେ ଅନେକ ପ୍ରାକାରର ଖେଳ ହୋଇଥାଏ ଯେପରିକି କି କ୍ରିକେଟ୍ ହେଉ କି ସ୍ପୋର୍ଟ୍ସ୍ ରିଲେଟେଡ଼୍ କିଛି ହେଉ ଯେମିତି ଧର ମୁଁ କି କିମ୍ୱା ମୋ ସାଙ୍ଗମାନେ ଯଦି ସ୍ପୋର୍ଟ୍ସ୍ରେ ଭାଗ ନେଇଥାଉ ଖେଳରେ ଭାଗ ନେଇଥାଉ ତ ସେଥିରେ ଯଦି ଆମେ ଏଞ୍ଜଡ଼୍ ହୋଇଥାଉ ଏଞ୍ଜଡ଼୍ ହେଲାପରେ ଆମେ ତାର ସୋ ମାନେ ତାକୁ ସମାଧାନ କରିବା ସୁବିଧା କରିବା ପାଇଁ ପ୍ରାଥମିକ ଚିକିତ୍ସା ପାଇଁ ଅନେକ ପ୍ରକାରର କିଟ୍ ଦ୍ୱାରା ମାନେ ସାହାଯ୍ୟ ନେଇଥାଉ ଯେପରିକି ଆମର ଫାଷ୍ଟେଡ଼୍ ତାପରେ ଅଏଣ୍ଟମେଣ୍ଟ ସ୍ପ୍ରେ ଡାକ୍ତର୍ ଡାକ୍ତର୍ ବି ସେଠି କିଛି ମାତ୍ରାରେ ଥାଆନ୍ତି ସେଇ ସାହାଯ୍ୟରେ ଯଦି କିଛି ଭଲ ହେଲା ନ ହୁଏ ଯଦି ଗୋଡ଼ ହେଙ୍କା ଫ୍ରାକ୍ଚର୍ ହେଇଯାଏ କି କିଛି ଅଧିକା ହେଇଯାଇଥାଏ ତ ଆମେ ସେଇଥିରୁ ଆମେ ପାଖ ସ୍ଥାନୀୟ ହସ୍ପିଟାଲ୍କୁ ଆମ୍ବୁଲାନ୍ସ୍ ସାହାଯ୍ୟରେ ସେଇଠୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲ୍କୁ ନେଇଯାଇଥାଉ ତ ଏଇସବୁ ପ୍ରକ୍ରିୟା ପଦ୍ଧତି ଗୁଡ଼ିକୁ ଆମେ ଅବଲମ୍ବନ କରିଥାଉ